ଆମର ଆମର ତ ରାଷ୍ଟ୍ରଭାଷା ହେଲା ହିନ୍ଦୀ ହେଲେ ଆମେ ଓଡ଼ିଆ ଭାଷା ବି ଆମର ଆମେ ଯେହେତୁ ମାନେ ଆମ ଓଡ଼ିଆ ଭାଷା ବି ଦରକାର ଓଡ଼ିଆରେ ବି ଓଡ଼ିଆ ଭାଷାକୁ ବି ସରକାର ଆମର ସୁପ୍ରିମ୍ କୋର୍ଟ୍ ଯେଉଁ ମାନ୍ୟତା ଦେଇଛନ୍ତି ଯେ ମାନେ ଓଡ଼ିଆରେ ବି ସବୁକିଛି ଓଡ଼ିଆ ପଢ଼ିବା ନିହାତି ଦରକାର ଓଡ଼ିଆରେ ବି ସବୁକିଛି ପିଲାମାନଙ୍କର ଏନ୍ଟ୍ରାନ୍ସ୍ ଆଉ ଏମିତି ବହୁତ ଓଡ଼ିଆଟା ନିହାତି ଦରକାର ସବୁ ଯେକୌଣସି ଇଂଲିଶ୍ ମିଡ଼ିଅମ୍ ଯେକୌଣସି ସ୍କୁଲ୍ ହେଲେ ବି ଓଡ଼ିଆଟା ଗୋଟେ ମାନେ ସ୍ଥାନ ପାଇଛି ଓଡ଼ିଆ ଟପିକ୍ ଗୋଟିଏ ଅଛି ପିଲାମାନଙ୍କୁ ସେଇଟା ପାଠ ଶିକ୍ଷା ଦିଆଯାଏ ଆଉ ଓଡ଼ିଆ ନିହାତି ଯାହାହେଲେ ବି ଦରକାର ହିନ୍ଦୀ ସହିତ ଓଡ଼ିଆ ବି ଦରକାର ଆମର ହିନ୍ଦୀ ହିନ୍ଦୀରେ ଆମେ ହିନ୍ଦୀଟା ଜାଣିବା ଦରକାର ଯେହେତୁ ହିନ୍ଦୀଟା ଆମର ରାଷ୍ଟ୍ରଭାଷା ଆମେ ସବୁଆଡ଼େ ଯୁଆଡ଼େ ଗଲେ ବି ହିନ୍ଦୀ ବିଷୟରେ ହିନ୍ଦୀରେ କଥାବାର୍ତ୍ତା କରିପାରିବା କିନ୍ତୁ ଆମର ଓଡ଼ିଶା ଯେହେତୁ ଓଡ଼ିଆ ବି ଦରକାର ନିହାତି